ହ୍ୟାଲୋ ଆପଣ ଓଲାର ଏଜେନ୍ସି କହୁଛନ୍ତି ଆଜ୍ଞା ମୁଁ ଆପଣଙ୍କ ସହିତ କଥା ହେବାର ଥିଲା ଆପଣ ଯେଉଁ ଗାଡ଼ିଟା ପଠାଇଥିଲେ ଆଣିବା ପାଇଁ ମୋତେ ସେ ଗାଡ଼ିଟା ଆପଣ ଦେଖିକି ପଠାଇଛନ୍ତି ନା ନ ଦେଖିକି ପଠାଇଥିଲେ ସେ ଗାଡ଼ିଟାର ତ ଛାଡ଼ନ୍ତୁ କ'ଣ କହିବି ତା ସିଟ୍ରେ ତ ଯାହା ହେଇଛି ଅବସ୍ଥା ତା'ର କିଛି ବି ନାହିଁ ତା'ର ଯେଉଁ ଡୋର୍ଟା ଭାଙ୍ଗିଯାଇଛି ମାନେ ମୁଁ କାଢ଼ିଲା ବେଳକୁ ସେଟା ମୋ ଉପରେ ଗଳି ପଡ଼ୁଛି ତା'ପରେ ତ ଛାଡ଼ ସିଏ ହେଉଛି ଏ ସି ଚାଲୁନି ଏତେ ଜୋର ଖରା ହେଉଛି ଆପଣଙ୍କ ଗାଡ଼ିରେ ଏ ସି ଚାଲୁନି ତା'ହେଲେ ଆପଣ ଏତେ ପଇସା କ'ଣ ପାଇଁ ନେଉଛନ୍ତି ଆପଣ ତ ଗାଡ଼ିଟା ଅଟୋ ସମାନ ତା'ଦିଅରେ କିଛି ନାହିଁ ଅଟୋ ବି ଇଆ ଠୁ ବେଶୀ ଭଲ ହେବ କିନ୍ତୁ ଆପଣଙ୍କର ତ କିଛି ନାହିଁ ଆପଣ ଏତେ ଯେଉଁ ପଇସାଟା କାହିଁ ନେଇ ଯାଉଛନ୍ତି ପଇସାଟା ନେଲା ବେଳେ ନେଇ ଯାଉଛନ୍ତି କିନ୍ତୁ ଗାଡ଼ିଟା ଭଲ ଆପଣ କାହିଁ ଦେଉନାହାଁନ୍ତି ଆପଣ ଦେବାକୁ କେମିତି ଆଜି ମୋର ଲାଷ୍ଟ ଆଉ ଆପଣଙ୍କ ଠୁ କେବେ ଗାଡ଼ି ହିଁ ନେବିନି